ସିଲେଇ ସାମଗ୍ରୀ ସାମଗ୍ରୀ ଆମେ ସିଲେଇ କରିବା ପାଇଁ ଆମର ସାମଗ୍ରୀ କ'ଣ ସବୁ ଦରକାର ଆମର ମେସିନଟି ଦରକାର ସେଥିରେ କଇଁଚି ସୂତା ଏମିତି ସାମଗ୍ରୀ ଦରକାର ଆମେ ସିଲେଇ କରିବା ପାଇଁ ଆମର ମୋଟର ଦରକାରେ ସିଲେଇ ମେସିନରେ ମୋଟର ଲାଗେ ସିଲେଇ ମେସିନ୍ ତିଆରି ସିଲେଇ କପଡ଼ା ସିଲେଇ କରୁ ଉଲର ବ୍ୟବହାର ପାଇଁ ଆମକୁ ଉଲ ଦରକାରେ ଉଲ ଆଉ ତାର କଣ୍ଟା ଦରକାର ଉଲ ତିଆରି ହେବା ପାଇଁ କାନ୍ଥ କାନ୍ଥରେ ଫୁଲ ହୁଏ ଯୋଉ କାନ୍ଥ କୁହନ୍ତି ତାକୁ ଦୁଆର ବନ୍ଧରେ ବନ୍ଧା ହୁଏ ଟଙ୍ଗା ହୁଏ ସେଇଟା ଦୁଆର ସ୍କ୍ରିନ୍ ଦୁଆର ବନ୍ଧ ସ୍କ୍ରିନ୍ ତାକୁ କୁଆଯାଏ ଫ୍ରିଜ ଉପରେ ପକାନ୍ତି ତାକୁ ଫ୍ରିଜ କଭର୍ କୁହାଯାଏ ଟି ଭି ଉପରେ ପଡ଼େ ତାକୁ ବି କହନ୍ତି ଟି ଭି କଭର୍ କୁହନ୍ତି ଏମିତି ସବୁ ଉଲରେ ତିଆରି ହୁଏ ମେସିନରେ ଉଲକୁ ତିଆରି ହୁଏ